ମୁଁ ଶୁଭଶ୍ରୀ କହଁର ଷୋହଳ ତାରିଖ ଦିନ ଦୁଇଟା ବେଳେ ସ୍ଵିଗିରୁ ଖାଇବା ମଗେଇଥିଲି ଭାତ ଡାଲି ଛତୁ ମାଂସ ନାନ୍ ପନୀର ଖଟା କ୍ଷିରି ସେଥିରେ କମ୍ ମସଲାରେ ବହୁତ ଭଲ ରୋଷେଇ ହୋଇଥିଲା ଖାଇବା ବହୁତ ଭଲ ଲାଗିଲା ଠିକ୍ ସମୟରେ ଖାଇବା ଆଣିକି ମୋ ପାଖରେ ପହଁଞ୍ଚେଇଲେ ସେଥିପାଇଁ ମୋତେ ବହୁତ ଭଲ ଲାଗିଲା ଏମିତି ମୁଁ ଆଗକୁ ସ୍ଵିଗିରୁ ଖାଇବା ମଗେଇବି